ସ୍ୱାସ୍ଥ୍ୟ ସେବା ବୃତ୍ତିଗତମାନଙ୍କ ପାଇଁ ପର୍ଯ୍ୟାପ୍ତ ତାଲିମ ଏବଂ ଶିକ୍ଷା ସମସ୍ୟାର ସମାଧାନ ରାଜ୍ୟ ବହୁତ ଭଲ ଭାବରେ କରିଥାଏ ଆଉ ଯାହାଦ୍ୱାରାକି ସେ ରାଜ୍ୟ ସ୍ୱାସ୍ଥ୍ୟ ସେବା ବୃତ୍ତିଗତମାନଙ୍କୁ ବହୁତ ଉତ୍ତମ ଧରଣର ତାଲିମ ଯୋଗାଇ ଦେଇଥାଏ ସେଇ ଉତ୍ତମ ଧରଣର ତାଲିମ ଯୋଗାଇବା ଦ୍ୱାରା ସେମାନେ ବହୁତ ଭଲ ଭାବରେ ଅନ୍ୟମାନଙ୍କର ଚିକିତ୍ସା କରିପାରନ୍ତି ଯାହାଦ୍ୱାରାକି ସେମାନଙ୍କର ଚିକିତ୍ସାଠାରେ କୌଣସି ପ୍ରକାରର ତ୍ରୁଟି ହୋଇନଥାଏ ଏବଂ ସେମାନେ ଅର୍ଥନୈତିକ ଭାବରୁ ଦୃଷ୍ଟିରୁ ମଧ୍ୟ ଗୋଟେ ପ୍ରକାରର ସାହାଯ୍ୟ ପାଇପାରେ ପାଇଯାନ୍ତି ଯାହାଦ୍ୱାରାକି ସେମାନେ ପଢ଼ିବାରେ ପ୍ରବ୍ କୌଣସି ପ୍ରକାର ସମସ୍ୟା ହୋଇନଥାଏ ଏବଂ ସେମାନେ ଭବିଷ୍ୟତରେ ଅନେକ ରୋଗର ଚିକିତ୍ସା କରିବାରେ ଏହା ବହୁତ ସାହାଯ୍ୟ ମଧ୍ୟ ହୋଇଥାଏ ଏହି ଏହା ଏପରି ଟ ପ୍ରକାରର ପ୍ରୋତ୍ସାହନ ଦେବା ଦ୍ୱାରା ଅନେକ ବୃତ୍ତିଗତ ମାନ ପ୍ରୋତ୍ସାହିତ ହୋଇ ବହୁତ ଭଲ ଧରଣର ଚିକିତ୍ସା କରିଥାନ୍ତି ଯାହାଦ୍ୱାରା ସେମାନେ ଚିକିତ୍ସାରେ ବହୁତ ବଡ଼ ଧରଣର କୌଣସି ସମସ୍ୟା ଦେଖା ଦେଇନଥାଏ ଯାହାଦ୍ୱାରାକିି ବହୁତ ଅନେକ ଲୋକ ଭଲ ବହୁତ ଜଲ୍ଦି ଭଲ ହୋଇଯାଇଥାନ୍ତି ଏବଂ ସେମାନଙ୍କ ନିଜ ଜୀବନକୁ ନେଇ କୌଣସି ପ୍ରକାରର ଡାଉଟ୍ ନ ଥାଏ କି ସେମାନେ ଆମକୁ ବଞ୍ଚେଇ ପାରିବେ କି ନାହିଁ ଭଲ କରିପାରିବେ କି ନାହିଁ କି ଆମ ଠକୁଛନ୍ତି କି କ'ଣ ତେଣୁକରି ରାଜ୍ୟ ଯଦି ଏହିପରି ଭାବେ ସ୍ୱାସ୍ଥ୍ୟ ସେବା ବୃତ୍ତିଗତମାନଙ୍କୁ ପର୍ଯ୍ୟାପ୍ତ ତାଲିମ ଦେବ ଏବଂ ସେମାନଙ୍କୁ ପ୍ରତ୍ୟେକଟି ଶିକ୍ଷା ସମସ୍ୟାର ସମାଧାନ କରିବ ତାହେଲେ ସେମାନେ ମଧ୍ୟ ବହୁତ ମାତ୍ରାରେ ପ୍ରୋତ୍ସାହିତ ହୋଇ ଉନ୍ନତମାନର ଚିକିତ୍ସା କରିପାରିବେ ଏବଂ ସେମାନଙ୍କର ଚିକିତ୍ସା ଅନେକ ଲୋକମାନଙ୍କର ଜୀବନ ଏମାନଙ୍କ ଚିକିତ୍ସା ଉପରେ ଏମାନଙ୍କର ତାଲିମ ଉପରେ ହିଁ ନିର୍ଭର କରେ ତେଣୁକରି ରାଜ୍ୟ ସରକାର ଏହି ପ୍ରତି ଏହିପରି ହିଁ ସ୍ୱାସ୍ଥ୍ୟ ସେବା ବୃତ୍ତିଗତ ପାଇଁ ପର୍ଯ୍ୟାପ୍ତ ତାଲିମ ଦେବା ବହୁତ ପ୍ରଶଂସନୀୟ ଏବଂ ଶିକ୍ଷା ସମସ୍ୟାର ସମାଧାନ ମଧ୍ୟ ସେମାନେ ବହୁତ ଭଲ ଭଲରେ କରିଥାନ୍ତି ଯାହାଦ୍ୱାରାକି ଏହା ରାଜ୍ୟର ଉନ୍ନତିରେ ବହୁ ସାହାଯ୍ୟ କରିବ